ହଁ ଭାଇ ଏଇନା କ'ଣ ଗାଡ଼ି ଅଛି କିଛି ମେଲ ଛକମାନଙ୍କ ଗାଡ଼ି ଅଛି କି ହଁ ଅଟୋ ହଉ ରିକ୍ସା ହଉ ଆଉ କାର ହଉ ହଁ ଆମେ ଟିକେ ଯିବାର ଥିଲା ତ ଭୁବନେଶ୍ୱର ଟିକେ ଯିବାର ଥିଲା ତ ଏଇ ସାଢ଼େ ବାରଟା ଗଲେ ତିନିଟା ପୂର୍ବରୁ ପହଞ୍ଚିବା ଦରକାର ବାରଟା ସାଢ଼େ ବାରଟା ଯିବୁ ହଁ ତିନିଟାରେ ବେଳେ ଅଛି ତ ଟ୍ରେନ ଅଛି ତ ହଁ ଆଉ କ'ଣ କେତେ କ'ଣ ନଉଛନ୍ତି ପଇସା ଆମେ ତିନି ଚାରିଜଣ ଯିବୁ ହଁ ମୁଁ ଗଲେ ସେଇଠି ଗଲେ ଟିକେ ଶୀଘ୍ର ମାନେ ବାରଟା ପୂର୍ବରୁ ଖଣ୍ଡେ ଗଲେ ସେ ତିନିଟା ଯୋଗୁଁ ସିଧା ଯାଇ ପହଞ୍ଚିବୁ ତିନିଟା ବେଳେ ଅଛି ଟ୍ରେନ ଅଛି ଟିକେ ଟ୍ରେନ ଯିବୁ ତ ଟିକେ ହାଇଦ୍ରାବାଦ ଯିବୁ ତ ହଁ ମତେ ଟ୍ରେନ୍ ମିସ୍ କରିଲେ ପୁଣି ଅସୁବିଧା ଆଉ କେତେ କ'ଣ ନଉଛନ୍ତି ଦୁଇ ହଜାର ହଉ ଭାଇ ତାହେଲେ ହଉ ଆମେ ବାରଟା ବେଳେ ତାହେଲେ ଯିବୁ ଟ୍ରେନ ଟିକେଟ୍ ନାହିଁ ବାର ଟା ବେଳେ ଯାଇ ପହଞ୍ଚିବୁ ହଉ